ମୁଇଁ ଅନ୍ଲାଇନ୍ରୁ ନେକଲେସ୍ ଗୋଟେ ଅର୍ଡ଼ର୍ କରିନେଇଛି ବହୁତ ଦିନ ତକ କଲାର ବହୁତ ଦିନ୍ ତକ୍ ଅଛି ଆଉ ମୁଇଁ ଚାହୁଁଛି ଯେ ଚାରି ପାଞ୍ଚଟା କିଣିମି ବୋଲିକରି ଆଉ ଆମ ଘରେ ବି ସେ ନେକଲେସ୍କେ ବହୁତ ପସନ୍ଦ କଲେ ଆଉ ନେକଲେସ୍କୁ ଆଉ ଚାରି ପାଞ୍ଚଟା ଅର୍ଡ଼ର୍ କରିମି ବୋଲିକରି ବି ଭାବୁଛି ଆଉ ଯେନ୍ ଫଂକସନ୍କେ ଗନି ବୋଲି ମୋ ସାଙ୍ଗମାନେ ବି ନିକେ ସେଟାକେ କିନୁ କିଣିଲୁ ବୋଲିକରି ପଚାରାସନ୍ ଯେ ମୁଇଁ ନେହିଁ କହିବାଟାରୁ ନେହିଁ କହିବା ଟାକେ ଆଉ ନେକଲେସ୍ କେନୁ କିନିବେ ଆମ ଆସିକରି ଘରେ କହିଲାକେ ଆରୁ ଚାରି ପାଞ୍ଚଟା କିଣିବୁ ବୋଲିକରି କହିଲି ନେକଲେସ୍ ଆଉ ନେକଲେସ୍ ଏତେ ଭଲ ପଡ଼ଲା ଯେ ନେକଲେସ୍ ଏତେ ଭଲ ପଡ଼ଲା ଯେ ମୁଁଇ ଚାହୁଁଛି ଯେ ଆର୍ ଚାରି ପାଞ୍ଚଟା ଅର୍ଡ଼ର୍ କରିମି ବୋଲିକରି ଚାହୁଁଛେ ଲୋକମାନେ ବି ମାଗବା ଲୋକମାନେ ବି ବହୁତ ଲୋକ୍ କେନୁ କିଣିଲୁ କେନୁ କିଣିଲୁ ବୋଲିକରି ବହୁତ୍ ଲୋକ୍ କହୁଛନ୍